ମୁଁ ତ ଗାଡ଼ି ଚଳାଇବା ସମୟରେ ବିଭିନ୍ନ କାଗଜପତ୍ର ଆଧାରକାର୍ଡ଼ ଲାଇସେନ୍ସ ଟ୍ରାଫିକ୍ ପୋଲିସ୍ ଧରିବା ପୂର୍ବରୁ ମୁଁ ସବୁ ସଚେତନ ହେବା ସହିତ ସବୁ ଯାଇଥାଏ ହେଲମେଟ୍ ହେଲମେଟ୍ ଏବଂ କାଗଜପତ୍ର ସବୁ ସଚେତନ ହେବାରେ ଗାଡ଼ି ଆସ୍ତେଆସ୍ତେ ଚାଳିଶ ସ୍ପିଡ଼ରେ ଯିବି ଆଗ ପଛକୁ ଅନେଇବି ଡାହାଣପଟରୁ ବାମପଟକୁ କାଟିବାକୁ ଇଣ୍ଡିକେଟର ମାରିବି ତେଲ ବି ଦେଖିବି ଗାଡ଼ିପଛରୁ ଆଉଛି କି ଆଗରୁ ଆଉଛି ସ୍ଲୋ କରିବି ହମ୍ପସ ଇଏ କରିବି ତା'ପରେ ସ୍ଲୋ କରିବି ଗିଅର ପକେଇବି ଗାଡ଼ି ସ୍ଲୋ କରିବି